ଯା ଦ୍ୱାରା ମୋ ଦେହ ବି ଭଲ ରୁହେ ନାହିଁ ସେହିପଳି ତା'ପରେ ଖେଳ ମଧ୍ୟ ମୁଁ ଠିକ ସେ ଖେଳିପାରେ ନାହିଁ ଚଲା ବୁଲା କରି ପାରେନାହିଁ ଖେଳ ବି ଠିକ ସେ ଖେଳିପାରେ ନାହିଁ